ହୋଟେଲ ଅଶୋକ କହୁଛନ୍ତି ସାର୍ ମୋର ପହରଦିନ ରାତି ବାରଟାରେ ଯିବାର ଅଛି ଟ୍ରେନ୍ରେ ଆପଣଙ୍କ ହୋଟେଲ୍ରୁ କିଛି ଖାଦ୍ୟ ଅର୍ଡ଼ର ଅର୍ଡ଼ର କରିଥାନ୍ତି ଯେମିତିକି ରାତି ଆପଣ ବେଶୀ ରାତିରେ ଖାଦ୍ୟ ଦେଉଛନ୍ତି କି ନାହିଁ ମୁଁ ଜାଣିନାହିଁ ତ ଆପଣ ଯଦି ଡେଲିଭରି କରିପାରିବେ ମୋତେ ତା'ହେଲେ ଟ୍ରେନ୍ରେ କିଛି ଖାଦ୍ୟ ମଗାଇବାର ଥିଲା ଟ୍ରେନ୍ରେ ଯାତ୍ରା କରିବା ସମୟରେ ନେଇଥାଆନ୍ତି ରାତି ଏଗାରଟା ବେଳକୁ ଆପଣଙ୍କର ଡେଲିଭରୀ ବଏ କ'ଣ ଖାଇବାକୁ ପହଞ୍ଚାଇ ଦେଇପାରିବ ଯଦି ପାରିବେ ତା'ହେଲେ ସାର୍ କହିବେ